ଆମର ଏବେ ଏବେ ଜାନୁଆରୀ ଛବିଶି ତାରିଖରେ ଆମ କଲେଜରେ ନୃତ୍ୟ ପ୍ରଦର୍ଶନ ଗୋଟେ ଇଭେଣ୍ଟ ହୋଇଥିଲା ସେଥିରେ ବହୁତ ପ୍ରକାର ପିଲା ବହୁତ ପ୍ରକାର ନୃତ୍ୟ ପ୍ରଦର୍ଶନ କରିଥିଲେ ଆଉ ମୁଁ ମଧ୍ୟ ସେଠାରେ ନୃତ୍ୟ ପ୍ରଦର୍ଶନରେ ଭାଗ ନେଇଥିଲି ଆଉ ସେଠାରେ ନୃତ୍ୟ ମଧ୍ୟ କରିଥିଲି ଆଉ ସେଠି ମୁଁ ଫାଷ୍ଟ ପ୍ରାଇଜ ଫାଷ୍ଟ ପ୍ରାଇଜ ପାଇଥିଲି ଆଉ ସେଠି ମୁଁ ମାନେ ପ୍ରଥମ ସ୍ଥାନ ଗ୍ରହଣ କରିଥିଲି ଆଉ ସେଠି ମାନେ ବହୁତ ସାରା ଲୋକ ବଡ଼ ବଡ଼ ନେତା ମାନେ ଆସିଥିଲେ ମୋତେ ବହୁତ ପ୍ରଶଂସା କଲେ ଆଉ ମୁଁ ସେଠି ପ୍ରାଇଜ ମଧ୍ୟ ପାଇଲି ଆଉ ସବୁଠୁ ସବୁଠୁ ବଡ଼ କଥା ହେଲା ମୁଁ ସେଠି କଲେକ୍ଟରଙ୍କ ହାତରୁ ପ୍ରାଇଜ ପାଇଲି ଆଉ ନିଜକୁ ମାନେ ବହୁତ ଗର୍ବ ଅନୁଭବ କରୁଛିି ଆଉ ଏଭଳିଆ ଗୋଟେ ଏତେ ବଡ଼ ଅଫିସରଙ୍କଠାରୁ ମୁଁ ପ୍ରାଇଜ ପାଇଲି ତ ସିଏ ମୁଁ କେବେ ବି ଏମିତି ମାନେ ଏତେ ବଡ଼ ପ୍ରାଇଜ ମୁଁ କେ ପାଇ ବି ନଥିଲି ତ ଏତେ ବଡ଼ ମାନେ ପ୍ରାଇଜ ପାଇଲି ଆଉ ସେ ଫଟୋ ମଧ୍ୟ ମୁଁ ଫେସବୁକ୍ରେ ସେୟାର କରିଥିଲି ମୋର ମାନେ ବହୁତ ସାରା ଲାଇକ ଆସିଥିଲା ଆଉ ମୁଁ ସେଥିଲାଗି ବହୁତ ଖୁସି ଥିଲି ମୁଁ କରେକ୍ଟରଙ୍କ ଠାରୁ ଯେତେବେଳେ ପ୍ରାଇଜ ପାଇଲି ସେତେବେଳେ ମଧ୍ୟ ବହୁତ ପିଲା ଥିଲେ ବହୁତ ପ୍ରଶଂସା କଲେ ମୋତେ ଆଉ ମୁଁ ସେତେବେଳେ ବହୁତ ଖୁସି ହୋଇଯାଇଥିଲି ଆମ ଘରେ ଘରେ ମଧ୍ୟ ଆମର ବହୁତ ଖୁସି ଥିଲି ଆମ ବହୁତ ମୋତେ ପ୍ରଶଂସା କଲେ ମଧ୍ୟ ଆଉ ଏ ନୃତ୍ୟ ପ୍ରଦର୍ଶନକୁ ନେଇକି ଆମ ଘରେ ସମସ୍ତେ ଖୁସି ଆମ ବନ୍ଧୁବାନ୍ଧବ ହୁଅନ୍ତୁ ସାଙ୍ଗସାଥି ହୁଅନ୍ତୁ ସମସ୍ତେ ସମସ୍ତେ ବହୁତ ଖୁସି ଆଉ ସମସ୍ତେ ମୋତେ ଧନ୍ୟବାଦ ମଧ୍ୟ ଦେଲେ ଯେ ଯାହଉ ତୋ ଭଳିଆ ପିଲା ଆମ କଲେକ୍ଟରଙ୍କଠ ଠାରୁ ମାନେ ପ୍ରାଇଜ ଗ୍ରହଣ କଲା ସେଇଟା ହେଉଛି ଗୋଟେ ଗର୍ବର କଥା ଆଉ ପେପରରେ ମଧ୍ୟ ବାହାରି ଥିଲା ତ ହଁ ବହୁତ ସାରା ପେଜ୍ରେ ଫେସବୁକ୍ ହେରିକାରେ ମଧ୍ୟ ପୋଷ୍ଟ ହେଇଥିଲା ଆଉ ସେଥିଲାଗି ମୁଁ ମାନେ ବହୁତ ଖୁସି ଆଉ ମାନେ ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରୁଛି ଧନ୍ୟବାଦ